ହ୍ୟାଲୋ ଆପଣ ମାଁ ମଙ୍ଗଳା ରେଷ୍ଟୁରାଣ୍ଟ୍ରୁ ମୋତେ କହୁଛନ୍ତି ତ ମୋତେ ଗୋଟେ କଥା କୁହନ୍ତୁ ଆପଣଙ୍କୁ ଯେଉଁ ମାନେ ଖାଇବା ଖାଇବା ଅର୍ଡ଼ର୍ କରିଥିଲି ଆପଣଙ୍କର ଯିଏ ପିଲା ଆଣିକି ମୋତେ ପହଞ୍ଚାଇବା କଥା ଖାଦ୍ୟ ଆଣିକି ପହଞ୍ଚାଇବା କଥା ସେ ତା ଫୋନ୍ ନମ୍ବର୍ଟି ଯେଉଁ ଦେଇଥିଲେ ତା ଫୋନ୍କୁ ଫୋନ୍ କଲେ ସେ ରିସିଭ୍ କରୁନାହିଁ ମୋତେ କୁହନ୍ତୁ ସେ କ'ଣ ପାଇଁ ରିସିଭ୍ କରୁନି ଆଉ ସେ କେତେବେଳେ ଆପଣ ତାକୁ ପଠାଇଲେ ଆଉ ସେ କେତେବେଳେ ଆଣିକି ମୋ ପହଞ୍ଚାଇବା କଥା ମୋତେ ଟିକିଏ ବୁଝିକି କୁହନ୍ତୁ ସେ କ'ଣ ପାଇଁ ଫୋନ୍ଟିକୁ ରିସିଭ୍ କରୁନାହିଁ